ହ୍ୟାଲୋ ହଁ ଆରେ ପୁଅ ଆମ ଘରକୁ ଆଜି କୁଣିଆ ଆସିବେ ଯେ ଛେନାପୋଡ଼ କିଲୋଟେ ଆଣିକି ଆସେ ମାମୁଁ ମାଇଁ ଆଉ ତାଙ୍କ ପୁଅ ତାଙ୍କ ଝିଅ ଆଉ ସମସ୍ତେ ଆସିଛନ୍ତି ଛେନାପୋଡ଼ କିଲୋଟେ ଆଉ ଗୋଟେ ମାଜା କାଚ ଗ୍ଲାସ୍ ନହେଲେ ୟୁଜ୍ ଆଣ୍ଡ୍ ଥ୍ରୋ ହେଲେବି ଚଳିବ ନାଇ ୟୁଜ୍ ଆଣ୍ଡ୍ ଥ୍ରୋ ଆଣିବୁ ଭାରି ମୁଁ ମଞ୍ଚା ଉପରେ ଥୋଇବି ଆଉ ଭଲ ଛେନାପୋଡ଼ ଆଣିବୁ ଆଉ ମାମୁଁ ମାଇଁ ଏଇ ଗନ୍ଧିଆ ପୋଚରା ଖାଇବେନି ସିିଏ ତମ ଘରକୁ କୁଣିଆ ହେଇକି ଆଇଛନ୍ତି ସିଏ ତମ ଘରକୁ ଆଣିକି ଆସିବେ ପଇସା ନଥିଲେ ଏ ଟି ଏମ୍ ରେ ଅଛି ମୁଁ ଫୋନ୍ ପେ କରିଦେଉଛି ତୋ ଫୋନ୍ ପେକୁ ଛାଡ଼ି ଦେଉଛି ପାଁଶହ ଟଙ୍କା ଆଉ ସେଇ ପାଁଶହ ଟଙ୍କାରେ କିଣିକି ଆଣିକି ଆସିବୁ

ପୋଡ଼ କିଲୋ କେତେ କି ଆଉ ଦୁଇଶହ ଟଙ୍କା ତ ପୋଡ଼ କିଲୋ ଆଉ ଆଁ

କିଲୋଟେ ଆଣିବୁ ଭାରି କିଲୋଟେ ଆଣିଲେ କ'ଣ ଖାଲି ମାମୁଁ ମାଇଁ ଖାଇବେ ଆଉ ଆମେ ଖାଇବାନି ଆଉ ବୋହୂ ସୁଆଗ ଟିକେ

ମାମୁଁ ହେରିକା କିଲୋଟେ ଖାଇଦେବେ ଚାରି ଜଣ ହଉ ତାହେଲେ ଆଉ କିଲୋଟେ ନହେଲେ ବଢେଇକି ଆଣେ ଭାରି ଆଉ ଦୁଇଶହ ଟଙ୍କା ଫୋନ୍ ପେ ନହେଲେ କରିଦେଉଛି ଆଉ ବେଗି ଆସେ ଯୋଉ ସେ ଯିବେ ହେରି ନହେଲେ ତର ତର ଆଉ ହେଉଛନ୍ତି ବେଗି ଆଣିକି ଆସେ ସେଉ କମଳା ଅଙ୍ଗୁରୁ କଦଳୀ କଦଳୀ ମୋର ପା ଦେହ ଭଲ ନାହିଁ ମୋ ଗୋଡ଼ ଛୋଟା ହେଇଯାଇଛି

ହଉ ତୁ ବେଗି ଆସେ ଧୀରେ ଧୀରେ ଗାଡ଼ି ଚଲେଇକି ଆସିବୁ ବାଟରେ ଦେଖିକି ହଁ ହଉ ତାହେଲେ ନୟାଗଡ଼ରୁ ଆଇଲା ବେଳକୁ ଡେରି ହେବନି ନାଇ ନାଇ ନୟାଗଡ଼ ରୁ ନୁହଁ ଏଇ ରଣପୁର କି ସୁନାଖଳା ଯୋଉଠୁ କଲେଜ୍ରୁ ଆଇଲା ବେଳକୁ ଆଣିକି ଆସିବୁ ଆଉ ସେ ତର ତର ହେଲେଣି ଯିବେ ହେରି ବୋଲି ଆଉ ବେଗି ବେଗି ଆଣିକି ଆସେ

ପୋଡ଼ ଆଉ ୟୁଜ୍ ଆଣ୍ଡ୍ ଥ୍ରୋ ଗ୍ଲାସ୍ ଆଉ ମାଜା ଗୋଟେ ଆଉ ଆଉ କ'ଣ ଆଣିବୁ ସେତିକି ହେଇଗଲେ ହେଇଯିବ ଆଉ ହଁ ହଉ ମୁଁ କାଚ ଗ୍ଲାସ୍ ବାହାର କରିଦେଉଛି ଆଉ ହଁ ହଉ ହଁ ହଉ ମୁଁ କାଚ ଗ୍ଲାସ୍ ବାହାର କରିଦେବି ଆଉ

ହଁ ହଉ ତାହେଲେ ବେଗି ବେଗି ଆଣିକି ଆସେ ମୁଁ ରଖୁଛି